ହ୍ୟାଲୋ ଓଲା ଅଫିସର୍ ଡ୍ରାଇଭର୍ କହୁଛନ୍ତି ତ ମୁଇଁ କ୍ୟାବ୍ଟା ବୁକ୍ କରିଥିଲି ମୋତେ ରେଲୱେ ଷ୍ଟେସନ୍କେ ଆସିକରି ଆପଣଙ୍କୁ ପିକ୍ଅପ୍ କର୍ବାର ଥିଲା ଆପଣ କେନ୍ନେ ଅଛନ୍ ମୁଇଁ ଦେଖି ନାଇଁ ପାର୍ଲି ଓଃ ଆପଣ ଆସିଲେନ ତ ଆପଣ ଜଲ୍ଦି ଆସୁନ୍ ରେଲୱେ ଷ୍ଟେସନ୍ର ଫାଷ୍ଟ ଗେଟର ରାଇଟ୍ ସାଇଡ଼ରେ ଯେନ୍ ଦୋକାନଟା ଅଛେ ଚାହା ଦୋକାନ ତାର୍ ସାମ୍ନାରେ ମୁଇଁ ଠିଆ ହେଇଛେ ମୋତେ ବହୁତ ଟିକିଏ ଜରୁରୀ କାମ୍ ଅଛେ ମୁଇଁ ବହୁତ ଟାଇମ୍ ୱେଟ୍ କଲିନ ଆପଣ ଜଲ୍ଦି ଆସିକରି ମୋତେ ପିକ୍ଅପ୍ କରୁନ୍